ହଁ କିଏ କିଏ କହୁଥିଲେ କି ହଁ ଗାଁ ଗାଁରୁ କିଏ କହୁଥିଲେ ହଁ କୁହନ୍ତୁ କିଏ କହୁଥିଲେ ଗାଁରୁ ବୋଲଛି କହିଲେ ଆପଣ କିଏ ଆପଣଙ୍କ ନାଁଟା କହୁନାହାଁନ୍ତି ହଁ କୁହନ୍ତୁ କ'ଣ କ'ଣ ଅସୁବିଧା କୁହନ୍ତୁ

ହଁ ତା'ପରେ ଆଉ ଶୁଣନ୍ତୁ ହେଲେ ଆପଣଙ୍କ ଗାଁରେ ଶୁଣନ୍ତୁ ହେଲେ ଆପଣଙ୍କ ଗାଁରେ କାମ ଆସିଛି ନୂଆରେ ନୂଆରେ ବହୁତ ଗୁଡ଼େ କାମ ଆସିଛି ବୁଝିଲେ

ଦୁଇ ତିନିଟା ଦୁଇ ତିନିଟା ଦୁଇଟା ନୂଆ ପୋଖରୀ ଦୁଇଟା ନୂଆ ଆସିଛି ବଡ଼ ବଡ଼ ଖେଳ ପଡ଼ିଆ ଗୋଟେ ଆସିଛି

ରାସ୍ତା ଶୁଣନ୍ତୁ କାଲି ପରଦିନ ମିଟିଙ୍ଗିଟେ କରିବା

ହଁ ହଉ ହେଲେ ଆପଣ କି ନାଁଟା କହିଥିଲେ ଆପଣଙ୍କର ହଁ ହଉ ଠିକଅଛି